ଅନେକ ଅନେକ ପ୍ରକାର ପଶୁ ପକ୍ଷୀ ର ପଶୁ ପକ୍ଷୀ ରଖିଛୁ ଯେମିତିକି ଗାଈ ଛେଳି ମେଣ୍ଡା କୁକୁଡ଼ା କୁକୁର ଇତ୍ୟାଦି ସବୁ ପଶୁ ରଖିଛୁ ତାଙ୍କୁ ଛୋଟବେଳୁ ଗାଈଙ୍କୁ ଗାଈ ଛୋଟବେଳୁ ଖତ ଗାଈ କ୍ଷୀର ପିଇକି କୁଣ୍ଡା ଚୋକଡ଼ ଦେଇ ତାକୁ ବଡ଼ କରିଛୁ କୌଣସି ତ ରୋଗବାଗ ହେଲେ ଛୋଟବେଳେ ଇଞ୍ଜେକ୍ସନ୍ ଦେଉଛୁ ଇଞ୍ଜେକ୍ସନ୍ ଦେଇକି ତାକୁ ଭଲରେ ରଖିଛୁ ଛେଳିରୁ କୁ ତୋରାଣି କୁଣ୍ଡା ଘାସ ପତ୍ର ଘାସ ଘାସ ପତ୍ ପତ୍ର ଏ କ'ଣ ସବୁ ଦେଇ ତାକୁ ବଡ଼ କରୁଚ୍ ବଡ଼ କରୁଛୁ କୁକୁଡ଼ାକୁ ତା ଛୋଟବେଳୁ ତା ଅଣ୍ଡାକୁ ଉଷୁମ ଫୁଟେଇକି ଚୁଁ ଛୁଆ କରି କୁକୁଡ଼ା ଚିଆଁ କରି ତାକୁ ଦେଉ କୁକୁଡ଼ା ଚିଆଁକୁ ଛୋଟବେଳେ ଦାନ ଦେଉ ଏବଂ ବଢ଼ିବା ପାଇଁ ଇଞ୍ଜେକ୍ସନ୍ ଦେଉ ଇଞ୍ଜେକ୍ସନ୍ ଦେଉ ତାକୁ ଛୋଟବେଳେ ଦାନ ଆଣିଦେଉ ଆଉ ଗାଈ ଛୁଆକୁ ଚୋକଡ଼ ଦାନା ଏସବୁ ଦେଉ ଗୋଖାଦ୍ୟ ମିଳେ ସେ ସବୁ ବଜାରରୁ ଆଣି ଦେଉ ମେଣ୍ଢା ବି ଛୁଆବେଳୁ ରଖିଛୁ ମେଣ୍ଢାକୁ ବି ତୋରାଣି ଦେଉ ତାକୁ ବି ଦେହ ଖରାପ ହେଲେ ଥଣ୍ଡା ଜ୍ଵର ହେଲେ ତାକୁ ଇଞ୍ଜେକ୍ସନ୍ ଦେଉ ତାକୁ ବି ତାକୁ ବି ଦେଉ ଇଞ୍ଜେକ୍ସନ୍ ଦେଉ ବଢ଼ିବା ପାଇଁ ତାକୁ